ଆମେ ହଉଚୁ ଓଡ଼ିଆ ଆମେ ଓଡ଼ିଶା ଭାଷା କାହିଁକି ପସନ୍ଦ କରୁଛୁ ଆମେ ଜନ୍ମରୁ ଆମେ ଓଡ଼ିଆ କହୁଛୁ ଓଡ଼ିଆ ଭାଷା ଯଦି ଆମକୁ ବହୁତ ଭଲ ଲାଗେ ଆମେ ସବୁବେଲେ ଓଡ଼ିଆ କହିବାର ଆମର ଅଭ୍ୟାସ ଅଛି ଓଡ଼ିଆ ଭାଷାକୁ ଆମର ରବୀନ୍ଦ୍ର ନାଥ ଟେଗୋର ଏଇଟା ବଞ୍ଚିତ୍ କରି ରଖିଛନ୍ତି ଏହା ଓଡ଼ିଶା ଭାଷା ଯୋଗୁଁ ଆମେ ଓଡ଼ିଶାକୁ ବଞ୍ଚାଇ ରଖିଛୁ ଓଡ଼ିଆ ଆମର ମାତୃଭାଷା ଏହି ଭାଷାକୁ ଆମେ ସମସ୍ତେ ପ୍ରଭଜିତ କରୁଁ ଏବଂ ପସନ୍ଦ ଭି କରୁଁ ଏହା ଆମେ ସବୁବେଲେ ଆମର ମାଆ ବାପା ଭାଇ ଭଉଣୀ ଗାଁ ଗଣ୍ଡାରେ ସବୁବେଲେ ଓଡ଼ିଆ ଭାଷା ଚଲ ପ୍ରଚଲ ହୁଏ ସେଥିପାଇଁ ଆମେ ଓଡ଼ିଆ